ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଚିନ୍ମୟ ଯାନି କହୁଛିି ମୋର ଜନ୍ମସ୍ଥାନ ଗ୍ରାମ ପଣ୍ଡିକଟ ପଣ୍ଡିକଟ ପଞ୍ଚାୟତର ପାପଡ଼ାହାଣ୍ଡି ବ୍ଲକ୍ ଏବଂ ଡିଷ୍ଟ୍ରିକ୍ଟ ନବରଙ୍ଗପୁର ପ୍ରଥମେ ତ ମୋର ଏହା କହିବାର କାରଣ ଏହାକି ଯେ ପ୍ରତିଦିନ

ଅନ୍ଲାଇନ୍ ମାଧ୍ୟମରେ ଜିନିଷ ପତ୍ର ଆବେଦନ ଆଦାନପ୍ରଦାନ କରିଥାଏ ସେଥିମଧ୍ୟରୁ

ଦୁଇଟି ଗୋଟିଏ ଦିନ ଜିନିଷ ଦୁଇଟି ଅର୍ଡ଼ର୍ କରିଥିବାରୁ ଗୋଟେ ଜିନିଷ ଭୁଲ୍ ବଶତଃ ଦୁଇଟି ଅର୍ଡ଼ର୍ ହୋଇଯାଇଥିଲା ଯାହା ଦ୍ୱାରାକିି ପାଞ୍ଚରୁ ମୁଁ ଅର୍ଡ଼ର୍ କରିଥିଲି ତାହା ଆସି ଦଶ ତାରିଖରେ ପହଞ୍ଚିଯାଇଛି କିନ୍ତୁ

ଦୁଇଟି ଜିନିଷ ଦରକାର ନାହିଁ କେବଳ ସେଥିମଧ୍ୟରୁ ଗୋଟାକୁ ବାତିଲ କରିବାକୁ ପଡ଼ିବ ହେଲେ ଏହି ବାତିଲ କରିବା କେମିତି କରାଯାଏ କ'ଣ ସେ ବିଷୟରେ ସେ ବିଷୟରେ କିଛି ଜାଣିବାର ଇଚ୍ଛୁକ ମୋ ମନ ଭିତରେ ଉତ୍କଣ୍ଠିତ ହୋଇ ହୋଇଅଛି ତେଣୁକରି ମୁଁ ଆପଣ ମୁଁ ଫ୍ଲିପ୍କାର୍ଟ୍ ଅନ୍ଲାଇନ୍ ମାଧ୍ୟମରେ ଆଦାନପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛିକି ଏହା କିଭଳି କରାଯାଏ ସେ ବିଷୟରେ ଯଦି ଆପଣ କିଛି ପଦକ୍ଷେପ ଦେବେ ତା'ହେଲେ ମୁଁ ଆପଣମାନଙ୍କ ପାଖରେ ସଦା ସର୍ବଦା ପାଇଁ ଚିରୋପକୃତ ହେବି ଯାହା ଦ୍ୱାରା ଆଗାମୀ ଅନ୍ଲାଇନ୍ରେ ଜିନିଷ ଅର୍ଡ଼ର୍ କରିବାର କିଛି ତ୍ରୁଟିି ରହିବନି ଯାହା ଦ୍ୱାରା ମୁଁ ଅନ୍ଲାଇନ୍ ଅର୍ଡ଼ର୍ କରିବାର ମାଧ୍ୟମ ବହୁତ ମାତ୍ରାରେ ଜାଣିପାରିବି କି ଆଉ ସେଭଳି ସେହିଭଳି ତ୍ରୁଟି ଆଉ ଆଗାମୀରେ କରିପାରିବିନାହିଁ ଯାହା ଦ୍ୱାରା ମୁଁ ଅନ୍ୟମାନଙ୍କୁ ମଧ୍ୟ ଅନ୍ଲାଇନ୍ ଅର୍ଡ଼ର୍ ବିଷୟରେ ମୁଁ ବୁଝାଇଦେଇପାରିବି ଯାହାକି ଆମର ଜ୍ଞାନ ମଧ୍ୟ ବଢ଼ିବ ଅନ୍ଲାଇନ୍ ଅର୍ଡ଼ର୍ ମାଧ୍ୟମରେ କେମିତି କରାଯାଏ କ'ଣ କିଭଳି କରାଯାଏ କେମିତି ବ୍ୟବହାର କରାଯାଏ ଠିକ୍ ସେହିଭଳି ଆଜ୍ଞା ତେଣୁକରି ଏହା କହିବାର ଉଦ୍ଦେଶ୍ୟଟି ଏହାକି ଯେ ଏହା ମୋତେ ସୂଚନା ପ୍ରଦାନ କରିବା କରିବେ ତେବେ ମୁଁ ଆପଣମାନଙ୍କ ପାଖରେ ଚିରୋପକୃତ ରହିବି